ଆଜ୍ଞା ନମସ୍କାର ମୁଁ ଭାରତ ଟିଭିରୁ ମୋ ନା ସମ୍ବିଦ ଆଜ୍ଞା ଆଉ ମୋ ଡାକ ନା ନବୀନ ମୋ ଡାକ ନା ନବୀନ ଆଜ୍ଞା ଆଜ୍ଞା ନମସ୍କାର ଆଉ କ'ଣ ଆପଣ ଏଇ ନବରଙ୍ଗପୁର ଏରିଆରେ କ'ଣ ବିରିୟାନୀର ଚାହିଦା କେମିତି ଅଛି ଆଜ୍ଞା

ହଁ ହଁ ତମର ରେଟ କେତେ କ'ଣ ଆଜ୍ଞା ବିରିୟାନୀ ରେଟ୍ କେତେ କ'ଣ ଦଉଛନ୍ତି ଆଉ ସିଏ କେତେ ଲାଗୁଛି ଯଦି ଆମର ଯେଉଁ ନତିଆ ନତିଆ ଗଣ୍ଡ ଅ ହଁ ହେଲେ କେଉଁ ଦୁଆଁଟା ଭଲ ଚାଲିଛି ଆଜ୍ଞା ହଁ ହଁ ହେଲେ ଦୋକାନଟା ପୁରା କମ୍ପଟିସନ୍ରେ ଅଛି ଭଲ ଡେଲି ମାର୍କେଟରେ କେତେ ଲେଖା ବିକୁଛନ୍ତି ଆଜ୍ଞା ଏଇଟା କେତେ ଲେଖା ବିକୁଛନ୍ତି ପର୍ ଡେ ବୋଲୁଛି ତିରିଶି ଚାଳିଶି ହଜାର ହେଉଛି ହଁ ନବରଙ୍ଗପୁର ଏତେ ଚାହିଦା କି

ନାଇଁ ନାଇଁ ଆମେ ରିପୋର୍ଟ କଲେକ୍ସନ କରି ବୁଲୁଛୁ ଯେ ପ୍ରକୃତରେ ନବରଙ୍ଗପୁର ଡିଷ୍ଟ୍ରିକରେ କେତେ ମାତ୍ରାରେ ଇ ବିରିୟାନୀର ଚାହିଦା ଅଛି ହଁ ତ ସେଥିପାଇଁ ଏବେ ଆ ଯେବେ ଗଭର୍ଣ୍ଣମେଣ୍ଟ୍ ଉପରୁ ଜାଣିବାକୁ ପାଉଛୁ ଯେ ପ୍ରକୃତରେ ଏଇ ଅଞ୍ଚଳର ଲୋକମାନେ ବିରିୟାନୀ ପ୍ରତି କେତେ ତାଙ୍କର ଆବଶ୍ୟକତା ବ୍ୟର୍ଥ କରୁଛନ୍ତି ନାଇଁ ନାଇଁ ନାଇଁ ଡାଟା କିଛି ଯିବ ନାଇଁ ଖାଲି ଗୋଟେ ତମର ଭିଡ଼ିଓ ବୋଲିଥିବ ଆଉ ଏମିତି ଅଡ଼ିଓ କଲ୍ କରାହବ ଆଉ ନାଇଁ ନାଇଁ ଭାଇ କିଛି ଅସୁବିଧା ହବ ନାହିଁ ଆଜ୍ଞା ନାଇଁ ନାଇଁ ନାଇଁ ନାଇଁ ଲୋକ ଫଟୋ ଫଟ ଦେବାଟା ଭଲ ନାହିଁ ଯେ ବାକି ଏଇଟା କିଛି ପ୍ରୋବଲେମ୍ ହବ ନାଇଁ ହେଲେ ଆପଣଙ୍କୁ ରୋଷେଆର ଗୋଟେ ଆବଶ୍ୟକତା ଅଛି ଭଲ ହଁ ଆପଣ ଗୋଟେ ନିଯୁକ୍ତି ବାହାର କରିଦଉନାହାନ୍ତି ଆଜ୍ଞା ଗୋଟେ ଜବ୍ ଗୋଟେ ବାହାର କରି କରିଦଉନାହାନ୍ତି ହବ ତ ଆମଠିତ ବୋଲୁଛି ଗୋଟେ ବିଜ୍ଞାପନ ଗୋଟେ ଦେବା ହଁ ବାକି ଟିକେ ପଇସା ପତ୍ର ଟିକେ ଖର୍ଚ୍ଚ ହବ ଆଜ୍ଞା ହଁ ହଉ ହଉ ତମକୁ ବାକି ରହିଛି ସେ ତ ଫିସ୍ ବିଟ ଲାଗ୍ବା ଆଜ୍ଞା ଗୋଟେ ରେଜିଷ୍ଟ୍ରେସନ୍ ଫିସ୍ ଗୋଟେ ଲାଗ୍ବ ବୋଲୁଛି ବିଜ୍ଞାପନ ପାଇଁ ଯେଉଁ ଆଡ଼ଭଟାଜମେଣ୍ଟ ପାଇଁ ନାଇଁ ନାଇଁ ନାଇଁ ସେଇଟା ଆମର ନାଇଁ ଗଭର୍ଣ୍ଣମେଣ୍ଟ୍ ନେବେ ନା ଷୋଳଶହ ପଚାଶ ଟଙ୍କା ନେବେ

ହଉ ଠିକ୍ ଅଛି ଆଜ୍ଞା କାଲି ମୁଁ ଗୋଟେ ଫୋନ୍ ଆସିବ ଆପଣଙ୍କ ପାଖରେ ଆପଣ ଟିକେ ରିସିଭ କରି କଥା ହେଇଥିବେ ହେଲା କାଲିକୁ ନାଇଁ କଥା ହବ ବ କିି ହଁ ଠିକ୍ ଅଛି ଠିକ୍ ଅଛି ଆଜ୍ଞା